ହଁ ହ୍ୟାଲୋ ଆପଣ କ'ଣ ଇଏ ସୁନାର କେତେ ଦାମ୍ କେତେ ଅଛି ହଁ ଆପଣ କେତେ ତୁଲା ଚାରି ହଜାର ଦେଉଛନ୍ତି

ଆଉ ପାଞ୍ଚ ତୁଲା ପାଞ୍ଚତୁଲା କେତେ ଟଙ୍କା ହେବ ହଁ ଆପଣ କ'ଣ ଏଇଟା ଯେଉଁ ରହିବାର କ'ଣ ଏଇଟା ତାଙ୍କ ଦରମା ଏଇନା କେତେ ରହୁଛି

ହଁ ରୂପା କେତେ ରୂପାର କେତେ ଅଛି

ତୁମମାନଙ୍କ କ'ଣ ଦୋକାନରେ କ'ଣ କେତେ ଲୋକ ଏଇନେ ରହୁଛନ୍ତି

ଆଉ ତାଙ୍କର ତୁମର ଯେଉଁ ଦୋକାନ ଖୋଲିବାର ସମୟଟା କେତେ

ହଁ ଆଉ କ'ଣ ତୁମର ଦୋକାନ କ'ଣ ସୁନା ରୂପାର କ'ଣ ଡିସକାଉଣ୍ଟ ନାହିଁ ଆଉ ଡିସକାଉଣ୍ଟ ଥିବ ନା ଆଉ ଯାହାର ଏତେ ପଇସା ହେଲେ ତୁମେ ଡିସକାଉଣ୍ଟ ରଖିବା କଥା ନା ଆଉ ହଁ ଆଉ ଟାଇମ୍ ମୁଁ ତିନିଟା ସାଢ଼େ ଦୁଇଟା ବେଳେ ଗଲେ ଚଳିବ ଆଉ କ'ଣ କେମିତି କ'ଣ ତିନିଟାରେ କ'ଣ କରି ପାରିବେ ତ

ହଁ ହଉ